ହ୍ୟାଲୋ ଆପଣ ଗାଡ଼ିର ଓନର୍ କହୁଥିଲେ ଆଜ୍ଞା ଆମେ ଗାଡ଼ିଟା ଆପଣଙ୍କୁ କହିଥିଲୁ ଆମେ ଟିକିଏ ପୁରୀ ବୁଲିବାକୁ ଯାଇଥାନ୍ତୁ ପିକ୍ନିକ୍ ଯାଇଥାନ୍ତୁ ଆପଣଙ୍କ ଗାଡ଼ିଟା ଏପର୍ଯ୍ୟନ୍ତ ପହଞ୍ଚିଲାନି କ'ଣ ପାଇଁ ଆଉ ଆପଣ କେଉଁ ଡ୍ରାଇଭର୍ ପଠାଇବେ ଡ୍ରାଇଭର୍ ଲାଇସେନ୍ସ ଥିବା ଦରକାର ଡ୍ରାଇଭର୍ ନିଶା ନ ନ ଖାଉଥିବା ଦରକାର ଆଉ ଆପଣ ଯଥାଶୀଘ୍ରରେ ଟିକିଏ ଗାଡ଼ିଟା ପଠାଇଥିଲେ ଆମେ ଟିକିଏ ଆମେ ବାହାରିଥିଲୁ ଆମେ ବାହାରିଥିଲୁ ବାହାରିବୁ ଏଇଠି ଠିଆ ହୋଇଛୁ ଆପଣ ଗାଡ଼ି ଦେଖା ନାହିଁ ଏମିତି ହେଲେ କେମିତି ଚଳିବ ଆପଣ ଟିକିଏ କୋପରେଟ୍ କରିବେନା ଆଉ ନାଇଁ ଭଲ ଡ୍ରାଇଭର୍ ଟିକିଏ ପଠାଇବେ ଆଉ ଗାଡ଼ିର ମେଣ୍ଟେନାନ୍ସ ଭଲ ଥିବା ଦରକାର ଏମିତି କିଛି ଠିକ୍ ଥିବା ଦରକାର ଆପଣ ଟିକିଏ କେତେ କ'ଣ ରେଟ୍ ଆପଣଙ୍କର ଭଡ଼ା କହିବେ ଆଜ୍ଞା ତା'ପରେ ଗାଡ଼ି ଠିକ୍ ଥିବା ଦରକାର ଆପଣଙ୍କ ଡ୍ରାଇଭର୍ ବି ଠିକ୍ ଥିବା ଦରକାର ଲାଇସେନ୍ସ ଠିକ୍ ଥିବା ଦରକାର ତା'ପରେ ଆପଣ ଟିକିଏ ଗାଡ଼ି ଟିକିଏ ଠିକ୍ ସମୟରେ ପହଞ୍ଚିଥିଲେ ଆମେ ଟିକିଏ ଖୁସି ହୋଇଥାନ୍ତୁ ଆମେ ଟିକିଏ ଆପଣଙ୍କୁ ଦୁଇ ଦିନ ଆଗରୁ ଫୋନ୍ କରିି କହିଥିଲୁ ଆପଣ ହଁ କହିଲେ ହଁ ପଠାଇବେ ପଠାଇବା ଡେରି ହେଲା ଦେଖିବେ ସବୁଆଡ଼ୁ ଦେଖି ଚିନ୍ତା କରି କରିବେ ନା ଆଉ ଏମିତି ହେଲେ କେମିତି କ'ଣ ହେବ ଆଜ୍ଞା ଆଉ ଟିକିଏ ଶୀଘ୍ର ଟିକିଏ ପଠାଇଥାନ୍ତେ ଆମେ ଟିକିଏ ଭାରି ଟିକିଏ ବେଳାବେଳି ଯାଇଥାନ୍ତୁ ବୁଲାବୁଲି ଟିକିଏ କରିଥାନ୍ତୁ କ'ଣ କରିଥାନ୍ତୁ ଆପଣ ଏତେ ଲେଟ୍ରେ ଗାଡ଼ି ଟିକିଏ ପଠାଇଲେ କେମିତି କ'ଣ ହେବ ଆପଣ ନିଜେ ଚିନ୍ତା କରନ୍ତୁ ଆଜ୍ଞା କେମିତି କ'ଣ ଆପଣ ହଉ ଆଜ୍ଞା ଆପଣ କେତେ କ'ଣ ରେଟ୍ ରହୁଛି ଆପଣଙ୍କର ଆଉ କହିବେ ଆଉ ଭଲ ଡ୍ରାଇଭର୍ ଟିକିଏ ଦେଖିକି ପଠାଇବେ ଟିକିଏ ଶୀଘ୍ର ଟିକିଏ ପଠାନ୍ତୁ ପଠାଇଲେ ଆମେ ଟିକିଏ ଶୀଘ୍ର ପଠାଇଲେ ଟିକିଏ ଶୀଘ୍ର ଯାଇ ଟିକିଏ ବୁଲାବୁଲିି କି କେଉଁଠି ଟିକିଏ ପିକ୍ନିକ୍ ସ୍ପଟ୍ ସ୍ପଟ୍ କେ ଯାଇ ବୁଲାବୁଲି କରି ଟିକିଏ ଆସିଥାନ୍ତୁ ଆପଣ ଏତେ ଲେଟ୍ କଲେ କେମିତି କ'ଣ ହେବ ହଉ ଆଜ୍ଞା ଆମ ରଖୁଛୁ ଆପଣ ଟିକିଏ ଯଥାଶୀଘ୍ର ପଠାନ୍ତୁ ଗାଡ଼ିଟିକୁ ଆଉ ଭଲ ଡ୍ରାଇଭର୍ ଟିକିଏ ଦେଖିକି ଦେବେ ଆଉ ଆଜ୍ଞା ରହୁଛି